ଆମ ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ ସେଥିପାଇଁ ଆମେ ନର୍ସରୀକୁ ଯାଇ ବିଭିନ୍ନ ପ୍ରକାର ଗଛ ପସନ୍ଦ କରି ଆଣି ବଗିଚାରେ ଲଗାଇଥାଉ ଯେପରିକି ଫୁଲ ଗଛ ନଡ଼ିଆ ଗଛ କଦଳୀ ଗଛ ଔଷଧୀୟ ଗଛ ଇତ୍ୟାଦି ଏହିସବୁ ଗଛ ପାଇଁ ସାର ଖତ ଔଷଧ ଇତ୍ୟାଦି ବ୍ୟବହାର କରିଥାଉ ଗଛଗୁଡ଼ିକର ଯତ୍ନ କିପରି ନିଆହେବ ସେଥିପାଇଁ ମଧ୍ୟ ଆମେ ସଚେତନ ହୋଇଥାଉ ଠିକ୍ ସମୟରେ ପାଣି ଦେବା ଏବଂ ଗଛଗୁଡ଼ିକର ଯତ୍ନ କିପରି ଠିକ୍ ସମୟରେ ନେବା ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରିଥାଉ